ହଁ ଭଲ ଅଛି କିଏ କହୁଥିଲେ କି ଓ ହୋ ସୁନିତା କେମିତି ଅଛୁ ନାହିଁରେ ତତେ ଭୁଲିଯିବି ନା କହ କେମିତି ଅଛୁ କେମିତି ଆମେ ଆମର ପାଠ ପଢ଼େଇଲୁ ସିଏ ତାଙ୍କର ଯଦି ନ ପାଠ ପଢ଼ିବେ

ହେଉନି ହଁ ହେଇଥିବ ବହି ସେମିତି ଏଇ ଯେଉଁ ବହି ପ୍ରକୃତରେ ବହି କି ଗାଇଡ଼୍ ଫାଇଡ଼୍ ଆଣିକି କ'ଣ ପଢ଼ ନା ମନ ଦେଇକି ପାଠଟା ସିନା ପଢ଼ିଲେ ସିନା ଚାକିରି ମିଳିବ ଖାଲି କହିବ ଆମ ପାଠ ପଢ଼ୁଚୁ ଚାକିରିଟା କୁଆଡ଼ୁ ହେବ ହଁ ସେଇ ସେଇଆ ତୁମ ଉପରେ ଟିକେ ଟିକେ ମାଡ଼ ଫାଡ଼ ବସୁଥିଲା ବୋଲି ତୁମେ ପଢ଼ୁଥିଲ ଏଇନା ଆଉ ଛୁଆ ପା ଆମକୁ ବା ମାନୁ ନାହାଁନ୍ତି ଆଉ ପଢ଼ିବେ କ'ଣ

ଆଉ ଛୁଆ ତ ସିନା ପଢ଼ିଲେ ହେବ ଛୁଆ ତ ଆମେ ତ ପଢ଼ାଉଥିବୁ ସେ ପରା ପଛ ବେଞ୍ଚ୍ରେ ବସିକି ଖେଳୁଛନ୍ତି ଆଉ କ'ଣ କହିବୁ ଆଜି କାଲି ଛୁଆ ଯେଉଁ ଦଣ୍ଡମୁକ୍ତ ଅଞ୍ଚଳ କରିଦେଲା ସ୍କୁଲରେ ଆଉ କ'ଣ ସିନା କ'ଣ ବାହାରିଲେ ହେବ ଯାହା ସେଇଥିରେ ତ କଲେ ତ ରୋଜଗାର କରିକି ଆଣିକି ଘର ଚଳେଇ ଦେବେ ଆଉ ସେମାନେ କିଛି ନ କରିବେ ବୋଲି କ'ଣ ଏଇଟା ଆମ ଦୋଷ ହଉ ହଉ ଶୁଣ ଶୁଣ ହଉ ଶୁଣ ମୋର ଟିକେ କାମ ଅଛି ମୁଁ ଟିକେ ରଖୁଛି